ଏବେ ଚିକିତ୍ସା ହୋଇଗଲେ ଏବେ ଚିକିତ୍ସାର କୌଣସି ପଇସା ଲାଗେ ନାହିଁ ଆଉ ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ଚିକିତ୍ସା ହୁଏ ଆଉ ଏବେ ସେମାନଙ୍କୁ ସରକାରୀ ହସ୍ପିଟାଲ୍ ଗଲେ କିଛି ଏମିତି ଅସୁବିଧା ହୁଏ ନାହିଁ ସେମାନଙ୍କୁ ମାଗଣାରେ ଚିକିତ୍ସା ହୁଏ ଆଉ ସେମାନଙ୍କର ଭଲ ଭାବରେ ଚିକିତ୍ସା ହୁଏ କେବେ ବି କାହାର ଖର୍ଚ୍ଚ ହୁଏ ନାହିଁ ଆଉ ଯାହାକୁ ଖାସ ଜ୍ୱର ହଉଥିବା ତାହାକୁ ବି ଗଲେ କିଛି ପଇସା ଲାଗୁ ନାହିଁ ଏବେ ସବୁ ମାଗଣାରେ ହେଇଯାଉଛି ଆଉ ଆମେ ଆମକୁ ଖର୍ଚ୍ଚ ଲାଗୁଛି ଆମେ ଖାଲି ଫଳ ମୂଳ ଘିନିବା ଆମ ଗର୍ଭବତୀ ମହିଳା ସହିତ ଯେଉଁମାନେ ଯାଇଥିବେ ରହିବା ପାଇଁ ସେମାନ ପାଇଁ କିଛି ଖାଇବା ପାଇଁ ସେଥିପାଇଁ ପକେଟ ମନି ଖାଲି ହେଉଛି ନହେଲେ ନାହିଁ କିଛି ଖର୍ଚ୍ଚ ହେଉ ନାହିଁ ଆଉ ଆମ ସ ଆମ ଗ୍ରାମୀଣବାସୀକୁ ଯିବା ପାଇଁ ବହୁତ ଅସୁବିଧା କିଛି ଗାଡ଼ି ନମିଳିଲେ ଆମେ ବହୁତ କଷ୍ଟରେ ଯାଉ ଆଉ ସହର ଲୋକମାନେ ପାଖକୁ ପାଖରେ ଚିକିତ୍ସା ହନ୍ତି ସେମାନଙ୍କୁ ହେତିକି କଷ୍ଟ କରିବା ନଥାଏ ହସ୍ପିଟାଲ୍ ଦୂର ନଥାଏ ସେମାନଙ୍କୁ ପାଖରେ ଥାଏ ଆମ ହସ୍ପିଟାଲ୍ ବହୁତ ଦୂର ଆମେ ଗାଡ଼ି କଲୁ ଆମ୍ବୁଲେନ୍ସକୁ କଲ୍ କରୁ ସେ ଆସେ ନାହିଁ ସେ ଡେରିରେ ଆସେ ଆମେ ସେଥିପାଇଁ ଗାଡ଼ି ମଟର ଦେଖୁ ଗାଡ଼ି ମଟର ନମିଳିଲେ ଆମକୁ ବହୁତ ଭାରି କଷ୍ଟ ହୁଏ ଆମର ସେତିକି ହିଁ ପାର୍ଥକ୍ୟ ଅଛି